ପେଟ୍ରୋଲ୍ର ଯଦି ଦାମ ବଢ଼ିବ ତାହା ଆମେ କିଣିପାରିବୁ ନାହିଁ ଦର ବୃତ୍ତି ବଢ଼ିଲେ ଲୋକମାନଙ୍କ ପାଇଁ ବହୁ ସ ବହୁତ ଅସୁବିଧାର କାରଣ ଯଦି ପେଟ୍ରୋଲ୍ର ଦାମ ବଢ଼ିବ ଗରିବ ଲୋକମାନେ ତାହା କିଣିପାରିବେ ନାହିଁ ପୁଣି ବାଇକ୍ ଚଲାଇବା ସମୟରେ ପେଟ୍ରୋଲ୍ ଦରକାର ସେ ବାଇକ୍ ନ ଚ ଚଳି ହେବ ନାହିଁ ଯଦି ପେଟ୍ରୋଲ୍ ନଥିଲେ ପୁଣି ଯଦି ତା'ର ଦାମ ବଢ଼ିବ ଯଦି ଗରିବ ଲୋକମାନେ କିଣି ପାରିବେ ନାହିଁ କେମିତି ବାଇକ୍ ଚଲାଇବେ ଚଲାଇ ପାରିବେ ନାହିଁ ଏକା

ଯଦି ବାଇକ୍ ଚଲାଇବା ସମୟରେ ପେଟ୍ରୋଲ୍ ବହୁତ ଜରୁରୀ ସେଥିପାଇଁ ତାହା ଦାମ ବଢ଼ିଲେ କିଏ କିଣିପାରିବେ ନାହିଁ ଓ ଇନ୍ଧନରେ ଅତ୍ୟଧିକ ବ୍ୟବହାର କରି ବେଶ ଯଦି ଗ୍ୟାସ୍ ଗ୍ୟାସ୍ ଲିକ୍ ହେଲେ ମଧ୍ୟ ଯଦି ନିଆଁ କେଉଁଠି ଲାଗିଯିବ ଘର ପୋଡ଼ିବାର ସମ୍ଭାବନା ମଧ୍ୟ ଥାଏ ଓ ବୋ ଏଇଟା ବହୁତ କ୍ଷତିକାରକ କାରଣ ଲୋକମାନେ ଯଦି ଯଦି ଗୋଟିଏ ଘରେ ଲ ଗୋଟିଏ ଶିଶୁ ଅଛି ବା ବହୁତ ଲୋକମାନେ ଅଛନ୍ତି ଜଣେ ଯଦି ଇଆଡ଼େ ଗ୍ୟାସ୍ ଚଲଉଥିବା ସମୟରେ ରାନ୍ଧିବା ସମୟରେ ଯଦି ଧ୍ୟାନ ନ ଦେବ ପୁଣି ଗ୍ୟାସ୍ ଲିକ୍ ହୋଇଯିବ ମଧ୍ୟ ତାହା ସେ ଘର ମଧ୍ୟ ପୋଡ଼ିଯିବ ତାଙ୍କର ମୃତ୍ୟୁ ମଧ୍ୟ ହୋଇପାରେ ସେହି ଘର ଭିତରେ ଥିବା ଲୋକମାନଙ୍କ ସେଥିପାଇଁ ଟିକେ ସତର୍କ ହୋଇ କାମ କରିବା ଉଚିତ ପୁଣି ପେଟ୍ରୋଲ୍ ଯ ଯଦି ପେଟ୍ରୋଲ୍ର ଦାମ ବଡ଼ିବ ପୁଣି ପେଟ୍ରୋଲ୍ ଯଦି ସବୁଆଡ଼େ ଫେଲିବ ମାନେ ଯଦି ପେଟ୍ରୋଲ୍ର ଗନ୍ଧ କେମିତି ପରିବେଶକୁ କ୍ଷତିକାରକ କରୁଛି ଦେଖ ମାନେ ପେଟ୍ରୋଲ୍ ପାଇଁ ବହୁତ କ୍ଷତି ହେଉଛିି ପରିବେଶ ତା'ର ବାସ୍ନାରେ ବହୁତ ବହୁତ